ମ୍ୟାଡ଼ମ ଆପଣଙ୍କର ସ୍ୱାସ୍ଥ୍ୟ କେନ୍ଦ୍ରରେ ଠିକ ଭାବରେ କାର୍ଯ୍ୟ କରାଯାଉନି ଆଉଟଡୋରରେ ଯେଉଁ ରୋଗୀ ଆସୁଛନ୍ତି ତାଙ୍କୁ ଠିକସେ ଚିଟ୍ ଦେଉନାହାନ୍ତି ଆଉ ଆପଣଙ୍କର ଯେଉଁ ଟଇଲେଟ ଅଛି ଠିକରେ କ୍ଲୀନ୍ ହେଉନାହିଁ ଆପଣ ବି ଆସୁ ନାହାନ୍ତି ମାସରେ ବି ଥରେ ଅଧେ ଆସୁଛନ୍ତି ଡକ୍ଟରମାନେ ବି ଠିକ୍ ଟାଇମ୍ରେ ଆସୁନାହାନ୍ତି ଏମାନେ ବି ସପ୍ତାହରେ ଥରେ ଆସୁଛନ୍ତି ଆସୁଛନ୍ତି ବି ଶୀଘ୍ର ପଳାଉଛନ୍ତି ମ୍ୟାଡ଼ମ ନର୍ସମାନେ ବି ଠିକ ଟାଇମ୍ରେ ରହୁନାହାନ୍ତି ଆମର ମେଡିସିନ ସୁବିଧା ବି ଠିକସେ ହେଉନାହିଁ ନାଇଁ ମାନେ ମେଡିସିନ ତ ଠିକସେ ଦିଆହେଉନାହିଁ ମ୍ୟାଡ଼ମ ମାଗଣାରେ ଯେଉଁ ମେଡିସିନ ଦେବା କଥା ସେମାନେ ଦେଉନାହାନ୍ତି ରକ୍ତ ପରୀକ୍ଷା ବି କରୁନାହାନ୍ତି ନାଇଁ ଆସୁ ନାହାନ୍ତି ମ୍ୟାଡ଼ମ ଗର୍ଭବତୀମାନଙ୍କ ପାଇଁ ବି ଠିକସେ ସୁବିଧା ହେଉନାହିଁ ପଇସା ମାଗୁଚନ୍ତି ନା ଆଉ କହୁଛନ୍ତି କି ଆମେ ଛୁଇଁବୁନାହିଁ ନା ଠିକ ସମୟରେ ଇନଡୋର୍ ପେସେଣ୍ଟମାନଙ୍କୁ ଦେଖା ହେଉନାହିଁ ବିରକ୍ତି ହଉଛନ୍ତି ନା ଇମର୍ଜେନ୍ସି ପେସେଣ୍ଟମାନଙ୍କୁ ବି ଦେଖୁନାହାନ୍ତି ହୁଇଲ ଚେୟାରରେ ବି ଲୋକମାନଙ୍କୁ ଠିକସେ ସୁବିଧା ପାଉନାହାନ୍ତି ନାଇଁ ମ୍ୟାଡ଼ମ ସେ ଦେଇନାହାନ୍ତି ନା ହେଉ ମ୍ୟାଡ଼ମ ଠିକ ଅଛି ନେକ୍ସଟ ଟାଇମ୍ ସୁବିଧା କରିବେ